ମୋର ପ୍ରିୟ ଅଭିନେତା ହେଉଛନ୍ତି ଅନୁଭବ ମହାନ୍ତି କାରଣ ତାଙ୍କ ଯେଉଁ ଭିଡ଼ିଓ ମାନେ ଫିଲ୍ମ ବଗେରା ଯେଉଁ କରନ୍ତି ସେମାନେ ବହୁତ ମୋତେ ବହୁତ ଭଲ ଲାଗେ ତାଙ୍କର ଯେଉଁ ଆକ୍ଟିଂ ଆଉ ତାଙ୍କର ଯେଉଁ ବଡ଼ି ମାନେ ଆକ୍ଟିଂ ଯେଉଁ କରନ୍ତି ବହୁତ ପସନ୍ଦ ବି ଲାଗେ ଆଉ ତାଙ୍କର ଯେଉଁ ବଡ଼ି ଅଛି ମାନେ ପୁରା ହୀରୋ ଷ୍ଟାଇଲ୍କୁ ବି ଭଲ ଲାଗିବ ଷ୍ଟାଇଲ୍କୁ ବି ଭଲ ଲାଗେ ସିଏ ଆମ କଟକରେ ଅଛନ୍ତି ଆମ ଘର ବି କଟକ ସେଥିପାଇଁ ତାଙ୍କ ଘର ବି ଆମ ପାଖମାନେ ଦୁଇ କିଲୋମିଟର୍ ତାଙ୍କ ଘର ଆମ ଘରଠୁ ଏତିକି ଫରକ୍ ମାତ୍ର ତାଙ୍କୁ ବି ମୁଁ ତାଙ୍କ ସହିତ ବି ଥରେ ଦେଖା ହେଲି ତାଙ୍କ ସହିତ ଏକ ଫଟୋ ବି ମଧ୍ୟ ନେଇଥିଲି ସେ ବି ମୋ ସହିତ ଟିକେ ଭଲ ସେ କଥା କହିଥିଲେ ଗୋଟେ ମିନିଟ୍ ପାଇଁ ସେଥିପାଇଁ ତାଙ୍କୁ ମଧ୍ୟ ମୋତେ ବହୁତ ଭଲ ଲାଗେ ତାଙ୍କୁ ସେ ଭଲ ଫିଲ୍ମ ଆକ୍ଟିଂ ବି କରନ୍ତି ମାନେ ଯାହା ଯେତିକ ଫିଲ୍ମ ବି ସେ ସବୁ କରନ୍ତି ମୋତେ ବହୁତ ଭଲ ଲାଗେ ସେ ମାନେ ବହୁତ ବଢ଼ିଆ ଭଲ ଲୋକ ସିଏ ତାଙ୍କୁ ବି ମଧ୍ୟ ତାଙ୍କ ଫ୍ୟାନ୍ସ ମାନଙ୍କୁ ବି ମଧ୍ୟ ସେ କାହାକୁ ଇଗ୍ନୋର୍ କରନ୍ତିନି ଯିଏ ବି ତାଙ୍କ ପାଖକୁ ଆସେ ତାଙ୍କର କଥା ସେ ଭଲ ସେ ଶୁଣନ୍ତି ସେଥିପାଇଁ ତାଙ୍କ ମାନେ ତାଙ୍କ ଚରିତ୍ର ସବୁ ଗୁଣ ସବୁ ମୋତେ ବହୁତ ଭଲ ଲାଗେ ସେଥିପାଇଁ ମୁଁ ଆଙ୍କୁ ବହୁତ ଭଲ ଭାବରେ ପସନ୍ଦ କରେ ଆଉ